ମ୍ୟାଡମ ନମସ୍କାର ଏସ ଏସଆଇ ମେଡ଼ିକାଲରୁ କହୁଥୁଲେ କି ଆଜ୍ଞା ମୋର ଦେହଟା ଟିକେ ଅସୁସ୍ଥ ଲାଗୁଛି ଯେ କି ପେଟ ଟିକେ ବିନ୍ଧା ଲାଗୁଛି ତେଣୁ ମୁଁ ଆପଣଙ୍କ ପାଖକୁ ଦେଖାଇବା ଦେଖାକରିବା ପାଇଁ ଚାହୁଁଛି ଆଉ ଆପଣଙ୍କର କେମିତି କ'ଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ରହିଛି ହେଲୋ ଆପଣଙ୍କର ଯେଉଁ ଟ୍ରିଟ ଟ୍ରିଟମେଣ୍ଟର ବ୍ୟବସ୍ଥା କେମିତି କ'ଣ ସାର ରହିଛି ଆଜ୍ଞା ମୋର ସ୍ୱାସ୍ଥ୍ୟ ବୀମା କାର୍ଡଟି ତ ନାହିଁ ତ ମୁଁ ବି ବହୁତ ଗରିବ ଲୋକଟିଏ ତ ସେ ସ୍ୱାସ୍ଥ୍ୟ ବୀମା କାର୍ଡ଼ ନାହିଁ ତ କେମିତି କ'ଣ ମୁଁ ଟ୍ରିଟମେଣ୍ଟ ହୋଇପାରିବି ସେଇ ବିଷୟରେ ମୁଁ ଆପଣଙ୍କ ପାଖକୁ କଲ୍ କରିଥିଲି ଆଜ୍ଞା

ଆଜ୍ଞା ଆପଣଙ୍କର ଯେଉଁ ମେଡ଼ିସିନଟା ବି କ'ଣ କେମିତି ମିଳୁଛି ଗଭରନମେଣ୍ଟରତ ମାଗଣା ମିଳିବା କଥା ତ ଏଠି ମାଗଣା ମିଳୁଛି କି ଆଉ ମୋ ଦେହ ଯେହେତୁ ଖରାପ ମୁଁ ତ ଗରିବ ଲୋକ ତେଣୁ ମୋର ଗାଡ଼ିର ବ୍ୟବସ୍ଥା ବି ମୋ ପାଖରେ ନାହିଁ ତ ଫ୍ରୀରେ ଆମ୍ବୁଲାନ୍ସ ମୁଁ ବି ଶୁଣିବାକୁ ପାଇଛିକି ମୋର ଫ୍ରୀରେ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯାଉଛି ତେଣୁ ଏଠୁ ମୋତେ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ପାରିବ କି

ଆଜ୍ଞା ଯୋଉ ଆପଣଙ୍କର ସେଠି ଆଉ ସିଟ ମିଳିବ

ମ୍ୟାଡମ ଆପଣଙ୍କ ନାଁଟା ଟିକେ କ'ଣ କହିବେ ଆଜ୍ଞା ମ୍ୟାଡମ ଆପଣଙ୍କ ଆପଣଙ୍କର ଲୋକେସନଟା ଯଦି ଆମେ ଆପଣ ଆମକୁ ଟିକେ ପଠାଇ ଦିଅନ୍ତେ ତା'ହେଲେ ଆମେ ମଧ୍ୟ ପହଞ୍ଚି ପାରନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି ମ୍ୟାଡମ